ଆଜ୍ଞା କେତେ ତାରିଖ ଆପଣଙ୍କର ଆଜ୍ଞା ତେଇଶ ରେ ମୋର ତ ଅଛି କାମ ସେଇଦିନ ହେଇପାରିବନି ଅର୍ଡର ବହୁତ ଅଛି ହଁ ହଉ କେମିତି କଣ ଆଡ଼ଜଷ୍ଟ କରିବା ଆଉ କେତେ ବଜେଟ ଭିତରେ ହବ ଆଉ ଟିକେ ଆପଣ ଙ୍କ ର ତ ତେଇଶି ହଜାର ଭିତରେ ତ ହେଇପାରିବନି ଯଦି ହବ ଏଇ ଗୋଲାପ ଲାଗିବ ପ୍ଲାଷ୍ଟିକ ହବ ଏଇରା ସେଇ ଗାଡ଼ିରେ ଆଉ ପ୍ଲାଷ୍ଟିକ ସବୁ ଗେଟ ଷ୍ଟେଜ ସବୁ ପ୍ଲାଷ୍ଟିକ ହବ ଅରିଜିନାଲ ହେଲେ ଅଧିକା ଲାଗିବ ଗୋଲାପ ଲାଗିବ ହେଲା ଗାଡ଼ିରେ ଆଉ ପ୍ଲାଷ୍ଟିକ ଏସ ହେବ ଆଉ ଷ୍ଟେଜ ଗେଟ ବି ହେବ ରଙ୍ଗ ବେରଙ୍ଗ ନାଲି ଧଳା ସବୁ ଗୋଲାପ ବି ଲାଗିବ ହେଲା ହଁ ବଡ଼ ଗୋଲାପ ଓହୋଳା ପୋହୋଳା ସବୁ ଲାଗିବ ଷ୍ଟେଜ୍ ଗେଟ ରେ ସବୁ ପୁରା ଭଲରେ ହେବ ଆଉ ଅରିଜିନାଲ କଲେ ପଚାଶ ହଜାର ରୁ କମ ହେବନି ଆଜ୍ଞା ଆପଣଙ୍କର ଫଳ ଆଣିବେ ଆମେ ସଜେଇଦେବୁ ହେଲା ଫଳ ଆଣିଲେ ଆମେ କେଉଁଠୁ ଆଣିବୁ ଆମେ ତ ଫୁଲ ଆଣିପାରିବୁ ନା ଫଳ ଆଣିବୁ କେଉଁଠୁ ଫଳ ଆଣିବେ ହାରି ଆମେ ସଜେଇ ଦେବୁ ଏମିତି ଦଶ ହଜାର ଟଙ୍କା ନେବୁ ସଜେଇଦେବୁ ଆଉ ବାକି ଗେଟ ଷ୍ଟେଜ ଯାହା ଫୁଲ ମାରିବେ କି ଫଳ ସଜେଇବେ କି କଣ ସବୁ ସଜେଇପାରିବେ ଆପଣଙ୍କ ଇଛା ଯେଉଁଟା ଆପଣ ଯାହା କରିବେ

ଆଉ ଦଶ ଖଣ୍ଡେ ବଢେଇଦିଅନ୍ତୁ ଦଶ ବଢ଼େଇଦେଲେ ଗେଟ ଷ୍ଟେଜ ଗାଡ଼ି ଭଲରେ ହେବ ଫଳ ଗାଡ଼ି ଆପଣଙ୍କର ହେବ ନା ସବୁ ଆଜ୍ଞା ସେଇଥିରେ ସବୁ ହେବ ଦଶ ଯେଉଁ ବଢେଇଲେ ସେଟା ସବୁ ହେବ ସେଇଥିରେ ସେ ଆଗ ପଟ ସୋଲର ରେ ମରା ହେବ ନେମ ପ୍ଲେଟ ଆଉ ପଛପଟେ ହେବ ରଜନୀ ଚେନ ଲାଗିବ ଆଗପଟେ କାଚରେ ରଜନୀ ଚେନ ଲାଗିବ ଦି ସାଇଟରେ ଲାଗିବ ଝୁମ୍ପା ଆଉ ଗୋଲାପ ଲାଗିବ ଚାରିଆଡ଼େ ପଛ ପଟ ଉପରେ ଏସ ହେବନାଇଁ ଯଦି ପଛ ଉପରେ ଲାଗି ଆପଣ ଙ୍କ ର ସେଉ ଫଳ ଯେଉଁଟା କରିବେ

ହଁ ଆଡଭାନ୍ସ କରିଦେଲେ ଆମେ ଜାଣିବୁ ସଠିକ ପୁରା ଆପଣ ଙ୍କ ର ଗ୍ୟାରେଣ୍ଟି ହେବବୋଲି କାମ ଟା ଫୋନ ପେ କି କେଉଁଥିରେ ଛାଡ଼ିଦେବେ

ଫୋନ ପେ ରେ ଆପଣ ଙ୍କ ର ନାଁ ଫାଁ ସବୁ ଲେଖା ହେଇଯିବ

କେତେତାରିଖ ହେଉ ନାଁ ଟା ହେଉ ଠିକ ଅଛି ରଖୁଛି ହେଉ